ଆମର ସାଧାରଣତଃ ବାରିରେ ବିଭିନ୍ନ ପ୍ରକାର ଫୁଲଗଛ ଲଗେଇଥାଉ ସେଗୁଡ଼ିକ ହେଲା ଟଗର କନିଅର ମନ୍ଦିର ମନ୍ଦାର ଆଉ ସେବତୀ ଆଉ ହେଲା ଯେଉଁ ଆମର ରଜନୀଗନ୍ଧା ଫୁଲ ଗେଣ୍ଡୁଫୁଲ ଏହିସବୁ ଆମ ବାରି ବଗିଚାରେ ଲଗେଇଥାଉ ଆମର ସବୁଦିନ ଠାକୁର ବି ସେଥିରେ ପୂଜା ହୁଏ ଆଉ ଗେଣ୍ଡୁଫୁଲ ସବୁ ବିକ୍ରି କରିଦେଉ ଯାହା ବଳକା ରୁହେ ତାକୁ ବଜାରରେ ବିକ୍ରି କରିବାକୁ ଦେଉ ଆଉ ସବୁ ବିକ୍ରି କରି ଯାହାସବୁ ପଇସା ଯେତେକ ବି ରୋଜଗାର ହୋଇପାରୁଛି ଆମ ବାଡ଼ି ବଗିଚାରେ ବି ଫଳ ଗଛ ସବୁ ଲଗେଇପାରୁଛୁ ଗୋଟିଏ ହେଲା ପିଜୁଳି ଆଉ ଡାଳିମ୍ବ କମଳା ଏଇଟା ଗଛ ସବୁ ଆଉ କଦଳୀ ଗଛ ଆମ ବାଇରେ ସବୁ ଲାଗିଛି ଲାଗିଲା ପରେ ଆମେ ସେଥିରୁ କିଛି ଯାହା ଘରେ ଖର୍ଚ୍ଚ ଲାଗୁଛି ଆଉ ଯାହା ହେଲା ବଜାରକୁ ସବୁ ବିକ୍ରି କରିବାକୁ ଦେଉଛୁ ବିକି କରି ଯାହା ସେଥିରୁ ଦୁଇ ପଇସା ବାହାରୁଛି ଆମ ଘର ପରିବାର ଚଳୁଛି